ଆମ ଅଞ୍ଚଳରେ ବହୁତ ଲୋକ ପଶୁ ପାଳନ କରନ୍ତି ତେଣୁ ସେମାନଙ୍କ ଖାଦ୍ୟ ପାଇଁ ସବୁଜ ଘାସ ଚାଷ ମଧ୍ୟ କରାଯାଏ ତେଣୁ ଆମ ଅଞ୍ଚଳରେ ସବୁଜ ଘାସର ଅଭାବ ଦେଖାଯାଏ ନାହିଁ ହେଲେ ମଧ୍ୟ ବର୍ତ୍ତମାନ ଖରାପ ଜଳବାୟୁ ଯୋଗୁଁ ତଥା କଠିନ ପାଣିପାଗ ଯୋଗୁଁ ବେଳେବେଳେ ଘାସ ଶୁଖିଲା ହୋଇଯାଏ ଯାହାଫଳରେ ସେହି ସମୟରେ ପଶୁମାନଙ୍କର ଖାଦ୍ୟର ଅଭାବ ଦେଖାଯାଏ ଏହି ଅଭାବକୁ ପୁରଣ କରିବା ପାଇଁ ଆମେ ସେହି ସମୟରେ ସେମାନଙ୍କୁ କୁଣ୍ଡା ପୁଆଳ ଆଦି ଖାଦ୍ୟ ଦେଇଥାଉ କିନ୍ତୁ ଏହିପରି ଖାଦ୍ୟ ଖାଇଲେ ସେମାନେ ଶୀଘ୍ର ବଢ଼ିପାରନ୍ତି ନାହିଁ ଓ କ୍ଷୀର ମଧ୍ୟ ଭଲ ଦିଅନ୍ତି ନାହିଁ